ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ଛାତ୍ରବୃତି ପ୍ରଦାନ କରାଯାଇଥାଏ ଯେମିତିକି ନିମ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ କ୍ଷ ଏବଂ ଏନ୍ ଆର୍ ଟି ଏସ୍ ଓ ଏନ୍ ଟି ଏସ୍ ଜୁନିଅର ମେରିଟ କଲାରସିପ ସ୍କିମ୍ ବିଜୁ ମେରିଟ କଲାରସିପ ସ୍କିମ୍ ପଠାଣି ସାମନ୍ତ ଗଣିତ ସ୍କଲାରସିପ୍ ଏସବୁ ପରୀକ୍ଷା ଗୁଡ଼ିକରେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଥାନ୍ତି ସେମାନେ କଲାରସିପ୍ ଭାବରେ କେତେକ ଟଙ୍କା ତାଙ୍କୁ ଦିଆଯାଇଥାଏ ଏବଂ ତାଙ୍କର ଗୁଜୁରାଣ ମେଣ୍ଟାଯାଇଥାଏ ଏହା ସହିତ ବିଜୁ ସଶକ୍ତିକରଣ ଯୋଜନ ରହିଛି ଯେଉଁଥିରେକ ପ୍ଲସ ଟୁରେ ଯେଉଁମାନେ ଲ୍ୟାପଟପ୍ ଉପଯୋଗୀ ହୋଇଥାନ୍ତି ବା ଯେଉଁମାନେ ନିର୍ଦ୍ଧାରିତ ମାର୍କରୁ ଅଧିକ ମାର୍କ ରଖିଥାନ୍ତି ସେମାନଙ୍କୁ ମାଗଣା ଲ୍ୟାପଟପ୍ ମିଳିଥାଏ ଏବଂ ବର୍ତ୍ତମାନ ସେହି ଲ୍ୟାପଟପ୍ ଯୋଜନା ମାଧ୍ୟମରେ ଲ୍ୟାପଟପ୍ ନ ମିଳି ଛାତ୍ରଛାତ୍ରୀମାନଙ୍କୁ ତିରିଶ ହଜାର ଟଙ୍କା ମିଳୁଛି ବିଜୁ ସଂଶକ୍ତିକରଣ ଯୋଜନା ମାଧ୍ୟମରେ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଆଗକୁ ପଢ଼ିବା ପାଇଁ ଇଚ୍ଛୁକ ହେଉଛନ୍ତି ଏବଂ ଉତ୍ସାହିତ ମଧ୍ୟ ରହୁଛନ୍ତି ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଠ ପ୍ରତି ମନ ବଳୁଛି ଏବଂ ଏହି ବୃତ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଖାତା ବହିପତ୍ର କିଣିବାରେ ମଧ୍ୟ ସହାୟକ କିଣିବାରେ ମଧ୍ୟ ସହାୟକ ହେଉଛି କେତେକ ପରିବାରରେ ଖାତା ବହି ମଧ୍ୟ କିଣିଦେଇ ପାରୁନାହାନ୍ତି ଯେଉଁ ଯାହାଫଳରେ କି ପିଲାମାନଙ୍କ ପଢିବାର ଇଚ୍ଛା ଥିଲେ ମଧ୍ୟ ସେମାନେ ସଠିକ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି କିନ୍ତୁ ଏହିସବୁ ବୃତ୍ତି ଯୋଗୁଁ ପିଲାମାନେ ଖାତା ବହିପତ୍ର କଲମ ପେନସିଲ କିଣି ନିଜେ ଭଲ ଭାବରେ ପାଠ ପଢ଼ି ପାରୁଛନ୍ତି ଏବଂ ତାଙ୍କ ସହ ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ପଢ଼ିବା ପାଇଁ ଇଚ୍ଛୁକ ହେଉଛନ୍ତି ସେହି ବୃତ୍ତିର ଆଶାରେ